ଆମ ମୟୁରଭଞ୍ଜ ହେଉଛି ଏକ କଳା ମାନେ ସଂସ୍କୃତିର ଗୋଟେ ତା ମାନେ ଜିଲ୍ଲା ସେ ଜିଲ୍ଲାରେ ବହୁତ ତା ମାନେ କଳା ବିଦ୍ୟାଳୟ ମହା ବିଦ୍ୟାଳୟ ଆଦି ଅଛି ସେଠି ତାମାନେ ମୟୁରଭଞ୍ଜରେ ସବାଇ ଘାସ ଆଉ ବାଉଁଶ ଚାଷ ବହୁତ ହୁଏ ସେ ବାଉଁଶ ଚାଷ ସବାଇ ଘାସକୁ ନେଇକି ଆମର କଳା ବିଦ୍ୟାଳୟରେ ସବାଇ ଘାସରେ ଫୁଲ ଚାଙ୍ଗୁଡ଼ି ଆଉ ବସିବା ପାଇଁ ମସିଣା ଦୋଳି ଆଉ ସବାଇ ଘାସରେ ଟୋପି ବାଉଁଶରେ ଫୁଲ ଷ୍ଟାଣ୍ଡ୍ ପେନ୍ ଷ୍ଟାଣ୍ଡ୍ ଆଉ ବାଉଁଶରେ ଚୁଡ଼ି ଷ୍ଟାଣ୍ଡ୍ କାନ୍ଥରେ ତାମାନେ ଯେଉଁ ଫଟୋ ଫ୍ରେମ୍ ବହୁତ ଭଲ ଭାବରେ ତିଆରି କରନ୍ତି ତିଆରି କରନ୍ତି ଆଉ ବାଉଁଶରେ ବହୁତ ତାମାନେ ଯେଉଁ ଭଲ ଭଲ ଜିନିଷ ଫୁଲ ଚାଙ୍ଗୁଡ଼ି ଆଦି ତିଆରି ହୁଏ ବାଉଁଶରେ ଆଉ ଘର କରଣା ସାମଗ୍ରୀ ମଧ୍ୟ ତିଆରି ହୁଏ ଆଉ ସେହିପରି ମୁଁ ବି ଜଣେ ଗୋଟେ କଳା ମହାବିଦ୍ୟାଳୟର ଛାତ୍ରୀ ମୁଁ ମଧ୍ୟ ବହୁତ ତାମାନେ ଏଇ ସବାଇ ଘାସରେ ଖଟ ବୁଣିବା ଟୋପି ବୁଣିବା ମସିଣା ବୁଣିବା ଫୁଲ ଚାଙ୍ଗୁଡ଼ି ବୁଣିବା ଆଦି ବହୁତ କିଛି ଶିଖିଛି ମୁଁ ତାକୁ ନେଇ ଆମ ସ୍କୁଲ୍ରେ ଯେଉଁ ସାର୍ମାନେ ଦିଦିମାନେ ଅଛନ୍ତି ସେମାନେ ବହୁତ ଭଲ ତାମାନେ ଶିକ୍ଷା ଦିଅନ୍ତି ସେମାନଙ୍କର ଶିକ୍ଷା ତାମାନେ ଦେଖିକି ଇଏ ହଉ ତାଙ୍କ ଶିକ୍ଷା ଦେବାର ତାମାନେ ତାଙ୍କ ଯେଉଁ ବ୍ୟବହାର ସେମାନେ ଦେଖିକି ଆମେ ବହୁତ ଜଲ୍ଦି ଶିଖିଥାଉ ଆଉ ଶିଖିକି ଆମେ ମଧ୍ୟ କାର୍ଯ୍ୟରେ ଲଗେଇଥାଉ ତାପରେ ବହୁତ ତାମାନେ ସେଥିପାଇଁ ଆମର ବହୁତ ମାନେ ରୋଜଗାର ବି ହୋଇପାରେ ଆଉ ମହାବିଦ୍ୟାଳୟ ଦ୍ଵାରା ତାମାନେ ଆମେ ବହୁତ କିଛି ଶିଖିପାରୁ